ମୁଁ ଓଡ଼ିଆ ଭାଷାରୁ ସମ୍ବଲପୁରୀ ଯୋଉଟାକି ଆମର ଆଞ୍ଚଳିକ ଭାଷାକୁ ଅନୁବାଦ କରିଛି ଆମର ବିଭିନ୍ନ ଗୀତକୁ ଆଉ ବିଭିନ୍ନ ଗଳ୍ପକୁ ଯାହାଦ୍ୱାରା ବହୁତ୍ ଭଲ ଲାଗିଛି ଏବଂ ସେ ଯେଉଁ ଅଭିଜ୍ଞତା ଅଛି ତାହା ବହୁତ ଚିରସ୍ମରଣୀୟ ଅଭିଜ୍ଞତା ଆଉ ଯେଉଁଟାକି ଓଡ଼ିଆ ଭାଷାରେ ଯେଉଁଟା ଲେଖାଯାଇଛି ତାକୁ ମୁଁ ସମ୍ବଲପୁରୀ ଭାଷା ଆମର ଲୋକାଲ୍ ଭାଷାରେ ଯେଉଁଟା ଲେଖିଲି ମୋତେ ଏତେ ଖୁସି ଲାଗିଲା ଯେ ଯାହାବି ହଉ ସମ୍ବଲପୁରିଆରର ଗୋଟେ ମହତ୍ତ୍ୱ ବଢ଼ିଲା ମୋତେ ଭଲ ଲାଗିଲା ଆଉ ଯାଦ୍ୱାରାକି ସମ୍ବଲପୁରୀ ଭାଷାଟା ଗୋଟେ ଆଞ୍ଚଳିକ ଭାଷା ହେ ଆଉ ଯଦିଓ ଆମେ ଓଡ଼ିଆରେ ଓଡ଼ିଆ ପାଠ ପଢ଼ୁଛୁ ହେଲେବି ସମ୍ବଲପୁରୀଟା ଆମ ଅଞ୍ଚଲ ସମ୍ବଲପୁରୀ ଆଉ ଆମେ ଯେହେତୁ ବରଗଡ଼ ଆମର ଘର ତ ସେଥିରୁ ସେ ଭାଷାରୁ ଯେଉଁ ଅଭିଜ୍ଞତା ମୁଁ ନିଜୁକୁ ଗର୍ବ ଅନୁଭବ କଲିଯେ ମୁଁ ଓଡ଼ିଆ ଭାଷାରୁ ଫିର୍ ଅନୁବାଦ କରିକି ସମ୍ବଲପୁରୀ ଭାଷାକୁ ଆଣିଛି ଏଇ ଯେଉଁ ଖୁସିଟା ଅଛି ଏଇଟାତ ଅବର୍ଣ୍ଣନୀୟ ତା ମାନେ ହୃଦୟ ଭିତରୁ ବହୁତ୍ ଭଲ ଲାଗିଲା ଆଉ ଏହିପରି ଆଉ କିଛି ଲେଖିବା ପାଇଁ ମୁଁ ସେଠୁ ପଢ଼ିକି ଯେତେବେଳେ ଦେଖିଲେ ମୋ ସାଙ୍ଗସାଥି ମାନେ ଯେତେବେଳେ କହିଲେ ଭଲ ହେଇଛି ବୋଲିକି ମୁଁ ଆଉ ଲେଖିବା ପାଇଁ ଚେଷ୍ଟା କରୁଛି ଏବଂ ବିଭିନ୍ନ ଭାଷାକୁ ନେଇକିରି ଅନୁବାଦ କରିବା ପାଇଁ ସମ୍ବଲପୁରୀ ଭାଷାରେ ଆଉ ତାଦ୍ୱାରା ସମ୍ବଲପୁରୀରେ ଭାଷା ଆନ୍ଦୋଳନ ମଧ୍ୟ ଆମେ ଜଡ଼ିତ ଅଛୁ କିପରି ସମ୍ବଲପୁରୀ ଭାଷା ଆଗକୁ ଆଗକୁ କିପରି ବଢ଼ିବ ଲୋକାଲ୍ ଭାଷା ଏଇଟା ଆଉ ଏଇଟାରେ ମାଧୁର୍ଯ୍ୟ ଅଛି ସମ୍ବଲପୁରୀ ଭାଷାରେ ଆମର ସଂସ୍କୃତ ସହିତ ମଧ୍ୟ ଲିଙ୍କ୍ ଅଛି ଯେଉଁଟାକି ଆମେ ସମ୍ବଲପୁରୀ ବଦାମୀ ଅଛି ଆମେ ଏଠୁ କହେମି ଅଛି କହେମୁ ସମ୍ବଲପୁରୀ ସହିତ ଜିମିଜୁ ଅଛୁ ଗଚ୍ଛାମି ଏହିପରି ବହୁତ ଲିଙ୍କ୍ ତା ମାନେ ଆମ ସଂସ୍କୃତ ଭାଷା ସହିତ ସମ୍ବଲପୁରୀର ରହିଛି ସେଥିପାଇଁ ଆମକୁ ବହୁତ୍ ଭଲ୍ ଲାଗ୍ସି ଆଉ ଏଇ ଭାଷା ଗୋଟେ ମଧୁର୍ ଭାଷା ହେ ଯାଦ୍ୱାରାକି ସମ୍ବଲପୁରୀ ଗୀତ ଜାଣିଛନ୍ କେତେ ମଧୁର୍ ଲାଗ ସି ଯେ ଆଉ ଯିଏ ଶୁନିଛେ ସେ ଜାନିପାରିବାଯେ ସମ୍ବଲପୁରୀରେ କେତେ ମଧୁରତା ଅଛେଁ ବିଶ୍ୱ ବିଖ୍ୟାତ ସମ୍ବଲପୁରୀ ଗୀତ ମାନେ